ଆମେ ଜଣଙ୍କଠୁ ଡ୍ୟାନ୍ସ ଶିଖିବାକୁ ହେଲେ ଆମେ ଅନେକ ଦୂର ଦୂର ଗାଁକୁ ବା ସହରକୁ ଯାଇଥାଉ ସେଥିରେ ଯେଉଁଠାରେ ଡ୍ୟାନ୍ସ ହେଉଥାଏ ଆମେ ସେଇଠି ଯାଇଥାଉ ସେଇଠାରେ ଡ୍ୟାନ୍ସର୍ ଥାନ୍ତି ବା ନୃତ୍ୟଶିଳ୍ପୀକୁ ଦେଖିଲାଠୁ ଆମେ ସେଥିରେ ଅନେକ ପ୍ରକାର ପିଲାମାନେ ଆସି ଡ୍ୟାନ୍ସ ଶିଖିଥାନ୍ତି ଓ ସେଥିରେ କେତେଜଣ ଷ୍ଟାଫ୍ବି ଅଛନ୍ତି ଯାହାକି ସେଥିରେ ଅନେକ ପ୍ରକାର ଡ୍ୟାନ୍ସ ଶିଖିଥାନ୍ତି ଅନେକ ବିଭିନ୍ନ ପ୍ରକାର ଡ୍ୟାନ୍ସବି କରିଥାନ୍ତି ହେଲେ ଆମେ ସାଧାରଣତଃ ଡ୍ୟାନ୍ସ ଶିଖିନଥାଉ ଆମେ ସେଇଠି ଗଲା ପରେ ଯେଉଁ ଲୋକଟି ଡ୍ୟାନ୍ସ ଶିଖେଇବାକୁ ଥାଆନ୍ତି ସେମାନେ ପ୍ରଥମେ ଷ୍ଟେପ୍ କହିବେ ଓ ଡ୍ୟାନ୍ସ ଶିଖେଇବେ କାରଣ ସେମାନେ ଡ୍ୟାନ୍ସ କରି କରି ପ୍ରାକ୍ଟିସ୍ କରି ସେମାନେ ବି ଅଛନ୍ତି ସେମାନେ ଆମକୁ ଡ୍ୟାନ୍ସ ଶିଖେଇବେ ଆମେ ଯେଉଁଥିରୁ ଟିକେ ଟିକେ ଶିଖି ଶିଖି ଶିଖି ଶିଖି ଆମେ ବି ଡ୍ୟାନ୍ସର୍ ହେଇଯାଉଥାଉ କାରଣ ଆମେ ସେମାନଙ୍କୁ ଗୁରୁ ଭାବିକି ସେମାନଙ୍କଠୁ ଡ୍ୟାନ୍ସ ଶିଖିଥାଉ ହେଲେ ତାଙ୍କ ପରି ଆମେ ଡ୍ୟାନ୍ସ କରିପାରିବା କିନ୍ତୁ ପୂୁରା ତାଙ୍କ ଭଳି କରିପାରିବା ନାହିଁ ଟିକେ ବି ଆମଠୁ ତାଙ୍କେ ବେଶୀ ଡ୍ୟାନ୍ସ କରିପାରେ ଯାହାହେଲେ ଆମେ ତାଙ୍କଠୁ ଟିକେ କମ୍ ଡ୍ୟାନ୍ସ କରିଥାନ୍ତି କାରଣ ସେମାନେ ବହୁତ ଡ୍ୟାନ୍ସ କରି କରି ପ୍ରାକ୍ଟିସ୍ କରି ଅଛନ୍ତି ସେମାନଙ୍କର ଅଭ୍ୟାସ ହେଇଯାଇଛି ଆମେ ଯଦି ନୂଆ ନୂଆରେ ଯିବା ହେଲେ କିନ୍ତୁ ଡ୍ୟାନ୍ସ ସେମିତି ହବନି ନା ତେଣୁ ଆମେ ଡ୍ୟାନ୍ସର୍ ଠାରୁ ମହାନୃତ୍ୟଶିଳ୍ପୀକୁ ଅଲଗା ବୋଲି ଭାବନ୍ତି ଲୋକମାନେ ବି ଓ ଆମେ ବି କହିଥାଉ ଆମେ ଭଲ କିନ୍ତୁ ତାଙ୍କଠୁ ଆମେ ଭଲ ଡ୍ୟାନ୍ସ କରିପାରିବୁ